କନ୍ଧମାଳ ଏକ ଆଦିବାସୀ ବହୁଳ ଜିଲ୍ଲା ଏଠାରେ ସବୁ ବ୍ଲକ୍ରେ କ୍ରିକେଟ୍ ଫୁଟବଲ୍ ଭଲିବଲ୍ ଇତ୍ୟାଦି ଖେଳ ହୋଇଥାଏ ଏହି ଖେଳ ଦ୍ୱାରା ସମସ୍ତେ ଏକାଠି ହୋଇଥାନ୍ତି ସବୁ ପିଲାମାନଙ୍କ ଭିତରେ ଏକତା ରହିଥାଏ ଫୁଟବଲ୍ ଭଲିବଲ୍ ଖେଳୁଥିବା ଗ୍ରାମର ପିଲାମାନଙ୍କୁ ସରକାରଙ୍କ ଜରିଆରେ ନେଟ୍ ଓ ଫୁଟବଲ୍ ଭଲିବଲ୍ ଯୋଗାଇ ଦିଆଯାଇଛି ଏହା ଛଡ଼ା କନ୍ଧମାଳର ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ପ୍ରତି ଦୁଇବର୍ଷରେ ଥରେ ଠାକୁରାଣୀ ଯାତ୍ରା ହୋଇଥାଏ ଆଦିବାସୀମାନଙ୍କର ଜଙ୍ଗଲ ପୂଜା ହୋଇଥାଏ ଓ ପ୍ରତ୍ୟେକ ଗ୍ରାମରେ ସଂକୀର୍ତ୍ତନ ହୋଇଥାଏ ନାମଯଜ୍ଞ ହୋଇଥାଏ ପ୍ରତ୍ୟେକ ଗ୍ରାମରେ ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ପ୍ରତି ସପ୍ତାହର ରବିବାର ଦିନ ଗୋଟିଏ ଜାଗାରେ ଏକାଠି ହୋଇ ଗ୍ରାମର ସମସ୍ତ ଲୋକ ସେଇଠି ସଂକୀର୍ତ୍ତନ କରିଥାନ୍ତି ଓ ଠାକୁରଙ୍କୁ ମଧ୍ୟ ପୂଜା କରିଥାନ୍ତି ସେଠାରେ ସମସ୍ତେ ରାତି ସାରା ବସି ଖୋଳ କୀର୍ତ୍ତନ କରି ବହୁତ ଭଲ କାମ କରିଥାନ୍ତି